ଆମେ ଗଛ ଲଗାଇବା ପାଇଁ ବହୁତ ବହୁତ ପ୍ରକାରର ଗଛ ଆଣିଥାଉ କିମ୍ବା ବହୁତ ଫୁଲ ପୁରା ରକମ ରକମର ଆଣିଥାଉ ନହେଲେ ଗଛ ସୁନ୍ଦର ସୁନ୍ଦର ପ୍ରକାରର ଆଣିଥାଉ ଗଛ କିଣିବା କିଣି ଆଣି ଆମେ ଲଗାଇଥାଉଁ ତାକୁ ବହୁତ ଯତ୍ନ ନେଇଥାଉଁ ଯତ୍ନ ନନେଲେ ଫୁଲ କେମିତି ଫୁଟିବ ଯତ୍ନ ନେଇଥିଲେ ବହୁତ ବହୁତ ଫୁଲ ଭଲ ଭଲ ଫୁଲ ଫୁଟିଥାଏ ଓ ସେ ଫୁଲ ବହୁତ ସୁନ୍ଦର ଦିଶେ ବହୁତ ସୁନ୍ଦର ଦିଶିଲେ ଆମେ ତାକୁ ପୂଜା ପର୍ବାଣିରେ ବହୁତ ସାହାଯ୍ୟ ଆସେ ଆମେ ପାଣି ଦେଇଥାଉଁ ବହୁତ କଷ୍ଟ ଯତ୍ନରେ ତାକୁ ରଖିଥାଉ ନହେଲେ ସେ ଫୁଲ କେମିତି ଫୁଟିକି ବଡ଼ ହେବ ବହୁତ ଯତ୍ନ ନେଇଥିବା ସମୟରେ ବହୁତ ବହୁତ ପ୍ରକାରର ଫୁଲ ଫୁଟିଥାଏ ସେଥିପାଇଁ ଆମେ ବହୁତ କଷ୍ଟରେ ତାକୁ ଯତ୍ନ ନେଇ ପାଣି ଓ ସାର ଦେଇଥାଉ ଓ ବଡ଼ କରିଥାଉ ସେ ବଡ଼ ନ ହେଲେ ଫୁଲ କେମିତି ଫୁଟିବ ସେଥିପାଇଁ ଆମେ ତାକୁ ବହୁତ ଫୁଲ ଫୁଟିବା ପୁରା ବହୁତ ଦିନରୁ ତାକୁ ସାହାଯ୍ୟ କରିଥାଉଁ ନ'ହେଲେ ତା'ର ଯତ୍ନ ନନେଲେ ସେ ଫୁଲ କେମିତି ଫୁଟିବୁ ସେମିତି ଆମେ ତାକୁ କିଣି ଆଣି ଗଛ ଲଗାଇ ତାକୁ ଯତ୍ନ ନେଇକି ବଡ଼ କରି ଫୁଲ ଫୁଟିବା ସମୟରେ ଯତ୍ନ ନେଇଥାଉ ଓ ବହୁତ ବହୁତ ଭଲ ଭଲ ଫୁଲ ଫୁଟିଥାଏ ସେଥିପାଇଁ ଆମେ ତାକୁ ବହୁତ ସୁନ୍ଦର ପ୍ରକାରର ଫୁଲ ଆମକୁ ମିଲିଥାଏ ସେ ଫୁଲ ଆମକୁ ବହୁତ ସାହାଯ୍ୟ କରିଥାଏ ଓ ଯେଉଁ ଜିନିଷ ଆମେ ବହୁତ କଷ୍ଟ ନ କରିଲେ ସେ କେମିତି ଆମକୁ ହେବ